ଛଅ ଜାନୁଆରୀ ଦୁଇ ହଜାର ଦଶ ଦୁଇ ଫେବୃଆରୀ ଦୁଇ ହଜାର ଏଗାର ପାଞ୍ଚ ମାର୍ଚ୍ଚ ଦୁଇ ହଜାର ବାର ଦୁଇ ଏପ୍ରିଲ୍ ଦୁଇ ହଜାର ତେର ତିନି ଜୁଲାଇ ଦୁଇ ହଜାର ଅଠର